ମୋ ଗ୍ରାମ ସହରରେ ଚାରିଆଡ଼େ ଇଂଗ୍ଲିଶ୍ର ବାତାବରଣ ଘେରି ଚାଲିଛି ଇଂଗ୍ଲିଶ୍ କିମ୍ବା ହିନ୍ଦୀ ବହୁତ ଘେରି ଚାଲିଛି ଆମେ ଆମେ ଇଂଗ୍ଲିଶ୍ ଭାଷାକୁ ଓଡ଼ିଆରେ ଉଚ୍ଚାରଣ କରି ନ ପାରୁ ଓଡ଼ିଆରେ ଇଂଗ୍ଲିଶ୍ ଦ୍ୱାରା ଓଡ଼ିଆରେ କହିବା ବହୁତ ସମ୍ମୁଖୀନ ହେବାକୁ ପଡ଼ୁଛି ଆମକୁ ଚାରିଆଡ଼େ ଇଂଗ୍ଲିଶ୍ ହିନ୍ଦୀର ଛାଇ ପଡ଼ିଚି ସମୟରେ ଆଜି ଆଜିକାଲି ସମସ୍ତେ ପିଲା ଓଡ଼ିଆକୁ କିଏ ଆଉ ପସନ୍ଦ କରନ୍ତିନି ଇଂଗ୍ଲିଶ୍ରେ ପଢ଼ିବାକୁ ଚାହୁଁଛନ୍ତି ସେମାନେ ପିଲାମାନଙ୍କୁ ବଡ଼ ବଡ଼ ଇଂଗ୍ଲିଶ୍ ମିଡ଼ିଅମ୍ରେ ପଢ଼ଉଛନ୍ତି ଆଗରୁ ଲୋକମାନଙ୍କୁ ଓଡ଼ିଆ କହିବା ବହୁତ ହେବାକୁ ପଡ଼ୁଥିଲା ଇଂଗ୍ଲିଶ୍ରେ ସେମାନେ ବୁଝି ପାରୁନଥିଲେ ଇଂଗ୍ଲିଶ୍ କହିବା ଦ୍ୱାରା ସେମାନେ ଜାଣିପାରନ୍ତି ନାହିଁ ତାଙ୍କ ଦେଖି ଶୁଦ୍ଧ ଓଡ଼ିଆରେ ବୁଝେଇବାକୁ ପଡ଼ୁଥିଲା ଏମିତି ହୁଏ ସେମିତି ହୁଏ ଏହି ସମୟକୁ କହିବାକୁ ପଡ଼ୁଥିଲା ସେଥିପାଇଁ ଓଡ଼ିଆରେ ଆମକୁ କହିଲେ ବୟସ୍କ ଲୋକମାନେ ଓଡ଼ିଆ କହିବାକୁ ପସନ୍ଦ କରନ୍ତି ଓଡ଼ିଆ ଶୁଣିବାକୁ ପସନ୍ଦ କରନ୍ତି ଏଥିପାଇଁ ଆମେ ଓଡ଼ିଆର ସମ୍ମୁଖୀନ ହେବାକୁ ପଡ଼ୁଛି ଇଂଗ୍ଲିଶ୍ ହିନ୍ଦୀ ଯୋଗୁଁ ଆମେ ବୟସ୍କ ଲୋକମାନେ ବୃଦ୍ଧ ସମୟ ଲୋକମାନେ ସେମାନେ ସମ୍ମୁଖୀନ ହେବାକୁ ପଡ଼ୁଛି